ଆମ ଦେଶରେ ଜଣେ ସରକାର ଚାକିରୀ କରିଛନ୍ତି ସେ ମାସକୁ ପଚାଶ ହଜାର ଟଙ୍କା ବେତନ ପାଉଛନ୍ତି ଆଉ ଆଉ ଜଣେ ଛକରେ ଦୋକାନ ଦେଇଛନ୍ତି ସେ ସେ ବେପାର ବେପାର କରିବା ଭିତରେ ମାସରେ ପଚାଶ ହଜାର ହେଇପାରେ ପାଞ୍ଚ ହଜାର ହେଇପାରେ ଲକ୍ଷେ ବି ହେଇପାରେ ଦରକାର ପଡ଼ିଲେ ଟଙ୍କାଟେ ବି ନ ହେଇପାରେ ଜଣେ ଚାକିରୀ କରିଥିବା ଲୋକ ତା'ର ଯେମିତି କମ୍ପଲ୍ସରି ମାସକୁ ପଚାଶ ହଜାର ଟଙ୍କା ଦରମାରେ ତାଙ୍କ ସ୍ତ୍ରୀ ପିଲା ପିଲି ମାନେ ଯେମିତି ଚଳିପାରିବେ ପାଠ ପଢ଼ିପାରିବେ ଜଣେ ବ୍ୟବସାୟୀର ଛୁଆ ତାହା କରିପାରିବ ନାହିଁ କାରଣ ସେମାନେ ଅଧିକ ସୁବିଧାରେ ଚଳିପାରନ୍ତି ଅଧିକ ଅସୁବିଧାରେ ବି ଚଳିପାରନ୍ତି ଜଣେ ଚାକିରୀ କରିଥିବ ସେ ତା' ଛୁଆଙ୍କୁ କହିବ ମୁଁ ଆଜି ଚାଟାର୍ଡ଼ ପଢ଼ାଇବି ହେଉଛି ମେଡ଼ିକାଲ ଲାଇନ୍ରେ ପଢ଼ାଇବି କି କ'ଣ ଏତିକି ଲକ୍ଷ ସାରିବ ସେ ହେଉଛି ଦାମ୍ଭିକତାର ସହିତ ହେଉଛି ସେ କହିପାରିବ ଯେ ମୁଁ ଏଇ ପାଠ ପଢ଼ାଇ ପାରିବି ଜଣେ ବେପାରୀ ସେ କେବେ ଗ୍ୟାରେଣ୍ଟି ଦେଇକି କହିପାରିବନି ଯେ ମୁଁ ଏତିକି ଟଙ୍କା ଖର୍ଚ୍ଚ କରିପାରିବି ବୋଲି ଜଣେ ଚାକିରୀ କରିଛନ୍ତି ସେ ତାଙ୍କର ଟାଇମ୍ ଟେବୁଲ୍ରେ ଯିବା ଆସିବା ଖାଇବା ଶୋଇବା ସବୁ ଠିକ୍ ଠାକ୍ ଚାଲିଥାଏ ଜଣେ ବ୍ୟବସାୟୀର ତାହା ହେଇନଥାଏ କାରଣ ବ୍ୟବସାୟ କଲେ ଯଦି ଦେହ ଭଲ ଅଛି ବ୍ୟବସାୟ କଲେ ପଇସା ପାଇଲେ ଯଦି ଦେହ ଭଲ ନାହିଁ ଘରେ ବସିଲେ ଖାଲି ବସିଲେ ଜଣେ ସରକାରୀ ଚାକିରୀ କରିଥିବା ଲୋକ କ'ଣ ହେଲା ସେମାନଙ୍କର ଦେହ ଖରାପ ହଉ ହେଉଛି ଯୁଆଡ଼େ ଯାଆନ୍ତୁ କି ଯାହା ବି ଅସୁବିଧା ସମ୍ମୁଖୀନ ହେଲେ ବି ତାଙ୍କର ପଚାଶ ହଜାର ଟଙ୍କା ଦରମା ପାଇବାଟା ତାଙ୍କର ସୀମିତ ରୋଜଗାର କିନ୍ତୁ ଜଣେ ବେପାରୀର ତାହା ହେଇନଥାଏ କାରଣ ସେମାନଙ୍କର ଖଟିଲେ ପଇସା ନ ଖଟିଲେ ନାହିଁ ଆଜି ଯଦି ବେପାର ହେଇଛି ଏ ପାଞ୍ଚ ଟଙ୍କା ଜାଗାରେ ପଚାଶ ଟଙ୍କା ହୋଇପାରେ ଆଜି ଯଦି ବେପାର ନାହିଁ ଚାରଣା ବି ହୁଏନି ତା' ଚାରଣା ନହେଲେ ବି ଖାଇବା ରହିବା ଚଳିବା ପିଲାମାନଙ୍କର ପାଠ ପଢ଼ିବା ଦେହ ପା ସବୁ କ'ଣ ସେରା କ'ଣ ବନ୍ଦ ରୁହେ କି କିନ୍ତୁ ରୋଜଗାରଟା ଜଣେ ଚାକିରୀ ତୁଳନାରେ ଜଣେ ବ୍ୟବସାୟୀର ସବୁ କ୍ଷେତ୍ରରେ ଅସୁବିଧା ହୁଏ ତେଣୁ କରି ଜଣେ ସେଇଥିପାଇଁ ସବୁ ପ୍ରତ୍ୟେକ ବାପ ମାଆ ଚିନ୍ତା କରନ୍ତି ଆମ ଛୁଆମାନେ କେମିତି ସରକାରୀ ଚାକିରୀ ଖଣ୍ଡେ ପାଆନ୍ତୁ ଆଉ ବ୍ୟବସାୟ ଆଜି ଅଛି କାଲି ନାହିଁ ଦେହ ପା ଭଲ ମନ୍ଦ ବେପାରରେ କ'ଣ ଗୋଟେ ମାନେ ଥାଏ କି ସେଇଥିପାଇଁ ସବୁ ବାପା ମାଆ ଚିନ୍ତା କରନ୍ତି ଆମ ଛୁଆମାନେ କିପରି ପିଅନ୍ ଚାକିରୀଟେ ହଉ ପଛେ କିନ୍ତୁ ଚାକିରୀ କରନ୍ତୁ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ତ ତାହା ନଥାଏ କିଏ ପାଆନ୍ତି କିଏ ପାଆନ୍ତି ନାହିଁ ଆଉ